ମୋତେ ହଁ ନଟୁ ଭଲ ଲାଗେ ଖେଳିବା ପାଇଁ କାରଣ ନଟୁଟା ସେଇଟା ଯେତେବେଳେ ଘୁରୁଥିବ ସେତେବେଳେ ବହୁତ ଭଲ ଲାଗେ କାରଣ ଯେତେବେଳେ ତୁମେ ଗୋଟେ ହାତରେ ଛାଡ଼ୁଛ ଦୌଡ଼ିରୁ କାଢ଼ିଲା ପରେ ସିଏ ଗୋଟେ ସରଫେସ୍ରେ ଚଟାଣରେ ଗୋଟେ ଯେଉଁ ଘୁରୁଥିବ ସେଇଟା ଘୁରୁତେ ବହୁତ ସମୟ ଧରି ରହିଥିବ ତା'ପରେ ଆମେ ତାକୁ ଆଣିକି ମଧ୍ୟ ହାତରେ ରଖିପାରିବା ହାତରେ ରଖିଲେ ବି ହାତରେ ସିଏ ଘୁରିବ ଆଉ ଖେଳନ୍ତି ନଟୁରେ ବି ଆଉ ଯେଉଁ ଗୋଟେ ଆମ ନଟୁରେ ବି ଆଉ ଜଣକ ନଟୁକୁ ଭାଙ୍ଗିପାରିବା ସେଇ ଯେଉଁ ମୁନରେ ଲଗାଇକି ଆଉ ବହୁତ ସେଟା ମଜା ଲାଗିବ ଆଉ ବହୁତ ପିଲା ବି ଖେଳିବାକୁ ଆସନ୍ତି ଖାଲି ଏଇ କଲୋନୀ ଯେତିକି ଆମେ ଖେଳୁଥିଲୁ ଛୋଟବେଳେ ବହୁତ ପିଲା ଆସନ୍ତି ଖେଳିବା ପାଇଁ ନଟୁକୁ ଆଉ ସବୁ ବହୁତ ଗେମ୍ ଅଛି କିନ୍ତୁ ଏଇଟା ଆମର ସ୍କୁଲରେ ଆମେ ଯେତେବେଳେ ଖେଳୁଥିଲୁ ଏଇଟି ବହୁତ ଖେଳ ପାଇଁ ଆସନ୍ତି ଆଉ ଅଲଗା ଖେଳ ଯେଉଁଗୁଡ଼ା ଅଛି ସେଗୁଡ଼ା ଏତେ ଖାସ ନୁହେଁ